ହ୍ୟାଲୋ ସ୍ଵିଗୀ ରେଷ୍ଟୁରାଣ୍ଟ୍ ମୁଁ ତାପସ କୁମାର ଦାସ କହୁଛି ଆଜି ମୁଁ ଅର୍ଡ଼ର୍ କରିଥିଲି ଚିଲି ପନିର୍ କିନ୍ତୁ ଆପଣ ଡେଲିଭରି କରିଛନ୍ତି ଚିଲି ଚିକେନ୍ ମୁଁ ଜାଣିପାରେ କି କାରଣ କଣ ପାଇଁ ଯେହେତୁ ଆମେ ଚିଲି ପନିର୍ ଅର୍ଡ଼ର୍ କରିଥିଲୁ ଆପଣ ଚିଲି ଚିକେନ୍ ଦେଇଛନ୍ତି ଆଜି ସୋମବାର ଆଜି ଆମେ ଭେଜ୍ ଖାଉ ନନ୍ଭେଜ୍ ଖାଉନାହିଁ ତ ଚିଲି ଚିକେନ୍ କଣ ପାଇଁ ଦେଲେ ଆପଣ ଏମିତି ଭୁଲ୍ଭାଲ ଦେଉଛନ୍ତି ସମସ୍ତଙ୍କୁ ତେଣୁ ଆପଣଙ୍କୁ ଆମେ ଏହାର ମୂଲ୍ୟ ଜମା ବି ଦେଇପାରିବୁ ନାହିଁ ଏ ଭୁଲ୍ ଅର୍ଡ଼ର୍ ସକାଶୁ ଆପଣଙ୍କୁ ଆପଣଙ୍କ ମୂଲ୍ୟ ମିଳିବାର ନାହିଁ